ମୁଁ ଭାବୁଛି କି ଓଡ଼ିଆ ଭାଷା ପିଲାମାନଙ୍କୁ ଶିକ୍ଷା ଦେବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଆମେ କୌଣସି ସ୍ଥାନକୁ ଗଲେ ଆମ ଓଡ଼ିଶାରେ ପ୍ରଥମେ ଓଡ଼ିଆ କଥା କହିଥାଉ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଏବଂ ତାହା ଶିକ୍ଷା କରିବା ନିହାତି ଆବଶ୍ୟକ ତେଣୁ ଆମେ ଚାହୁଁଛୁ କି ଆମେ ଯଦି ଓଡ଼ିଆ ଭାଷା ସମସ୍ତଙ୍କୁ ଶିକ୍ଷା ଦେବା ତ ଆମ ଦେଶ ବାହାରେ ମଧ୍ୟ ସେହି କଥା ଚାଲିବ ଯାହାଦ୍ୱାରା ଆମ ଓଡ଼ିଆ ଭାଷା ଦ୍ୱାରା ଅନେକ ଲାଭଦାୟକ ଅଟେ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ତେଣୁ ତାହାକୁ ଅନେକ ସମୟରେ ବ୍ୟବହାର କରିବା ଉଚିତ୍ ଓଡ଼ିଶାରେ କୌଣସି ସ୍ଥାନରେ କୌଣସି କାର୍ଯ୍ୟ ପାଇଁ ଗଲେ ମଧ୍ୟ ଆପଣ ଆପଣଙ୍କୁ ପ୍ରଥମେ ଓଡ଼ିଆରେ ପଚରାଯିବ ଆପଣ ଓଡ଼ିଆରେ ଆପଣଙ୍କୁ ଓଡ଼ିଆରେ କହିବାକୁ ପଡ଼ିବ ଆପଣଙ୍କର ନେମ୍ ଅନୁଯାୟୀ ସବୁ କିଛି ଓଡ଼ିଆରେ ଲେଖିବା ପାଇଁ ପଡ଼ିବ ଯେମିତିକି ଆମର ଓଡ଼ିଶାରେ ସାଧାରଣତଃ ଓଡ଼ିଆ ବହି ମଧ୍ୟ ରହିଛି ଏବଂ ତାହାର ପରୀକ୍ଷା ମଧ୍ୟ ହେଉଛି ପ୍ରଥମରୁ ମୁଁ ପାଠପଢ଼ା ଅନ୍ତ ଯାଏଁ ଓଡ଼ିଆ ଭାଷାର ଗୁରୁତ୍ୱ ରହିଛି ତେଣୁ ତାହାକୁ ଗୁରୁତ୍ୱ ଦେବା ଆବଶ୍ୟକ ଅଟେ